ହ୍ୟାଲୋ ହଁ ହଁ ମୁଁ ଶୁଭମ ଦାସ କହୁଛି ଆଜ୍ଞା କ'ଣ ଏତେବେଳ ହେଲାଣି ଆସିଲନି ଯେ ନାଇଁ ନାଇଁ କ୍ୟାନସେଲ କରିଦିଅନ୍ତୁ ରିକ୍ୱେଷ୍ଟ କ୍ୟାନସେଲ କରିଦିଅନ୍ତୁ ଏତ ସମୟ ଅପେକ୍ଷା କରିହେବନି ଆଜ୍ଞା ଆପଣ ଟ୍ରାଫିକରେ ଫସିଛନ୍ତି ମୁଁ ଆଉ କ'ଣ କରିପାରିବି ଆଜ୍ଞା ଆଜ୍ଞା ନାଇଁ ହେଇପାରିବନି କ୍ୟାନସେଲ୍ କରିଦିଅନ୍ତୁ ଖରାରେ ଏତେ ସମୟ ଠିଆ ହେଇ ହେବନି ଆପଣ କ୍ୟାନସେଲ କରିଦିଅନ୍ତୁ ତାପରେ ବହୁତ ଲେଟ୍ ହେଇଗଲାଣି ମୋର ବି ଅଲଗା କାମ ଅଛି ଆଉ ମୁଁ ଅଲଗା ବ୍ୟବସ୍ଥା କରିବି ଆଉ ନାଇଁ ଆଜ୍ଞା ପନ୍ଦର କୋଡ଼ିଏ ମିନିଟରୁ ଅଧିକ ହେଇସାରିଲଣି ତିରିଶ ଚାଳିଶ ମିନିଟ୍ ଧରିବାକୁ ଆସଲାଣି ଆପଣ ସେଇ ପନ୍ଦର କୋଡ଼ିଏ ମିନିଟ୍ କଥା କହୁଛନ୍ତି ଆପଣଙ୍କ ଆପଣ ଆପଣଙ୍କ ସୁବିଧା ଦେଖିଲେ କେମିତି ହବ ଦେଖନ୍ତୁ ମୁଁ ଆପଣଙ୍କ ପରିସ୍ଥିତି ବୁଝିବାକୁ ଚାହୁଁନି କି ମୋ ବିଷୟରେ କ'ଣ କିଛି କହିବାକୁ ଚାହୁଁନି ଅର୍ଡ଼ର ରିକ୍ୱେଷ୍ଟ କ୍ୟାନସେଲ କରିଦିଅନ୍ତୁ ମୁଁ ପାରି ପାରିହବନି ଏତେ ଏତେ ସମୟ ଅପେକ୍ଷା କରିହେବନି ମୁଁ ଅଲଗା ବ୍ୟବସ୍ଥା କରିବି ନାଇଁ ଆଜ୍ଞା କ୍ୟାନସେଲ କରିଦିଅନ୍ତୁ ଏତେ ଡେରି କରିକି ଆଉ ମୁଁ ଠିଆ ହେଇପାରିବି ନା ଗୋଟେ ଜାଗାରେ ଖରା ଏତେ ଜୋର ହେଉଛି ଆପଣ ପୁଣି ପନ୍ଦର କୋଡ଼ିଏ ମିନିଟ୍ କହିକି ପନ୍ଦର ମିନିଟ୍ କୋଡ଼ିଏ ମିନିଟ୍ କହିକି ଆସିକି ତିରିଶ ଚାଳିଶ ମିନିଟ୍ ହେଇଗଲାଣି ନାଇଁ ନାଇଁ କ୍ୟାନ୍ସେଲ୍ କରିଦିଅନ୍ତୁ ହଉ ଠିକ୍ ଅଛି ଠିକ୍ ଅଛି ଆଜ୍ଞା